ହଁ ବହୁତ ଦିନ ପରେ ଦେଖା ହଁ ବଢ଼ିଆ ବଢ଼ିଆ ବଢ଼ିଆ ଆଉ କ'ଣ କରିବା ଆମ ଗାଁରେ ତ ଇଏ ରାସ୍ତାଘାଟ ଏଠି ବର୍ଷାଦିନ ପଳେଇ ଆସିଲା ରୀସ୍ତାଘାଟ କରେଣ୍ଟ ବି ସମାନ ଟାଇମ୍ରେ ରହୁ ନାହିଁ ଏ ସରକାର କ'ଣ କେମିତି ହେଲା ଏଇଟା ବିଜେଡ଼ି ସରକାର ବିଜେଡ଼ି ସରକାର କ'ଣ ଏଇଟା କିଛି ଇଏ କଲା ନାହିଁ ଆପଣଙ୍କର କାମ କିଛି ହେଲା ନାହିଁ ଆଚ୍ଛା ଆଚ୍ଛା ଆଚ୍ଛା ଭୋଟ୍ କାହାକୁ ଦେଇଥିଲେ ଆଚ୍ଛା ଆଚ୍ଛା ହଁ ବିଜେଡ଼ି ସରକାର ତ ପଳେଇବ ନୂଆ ସରକାର ଆଇଲା ଆମର ତ ଏଠି ଦେଖୁ ନାହାନ୍ତି ଆମର ଯୋଉ ଆସିବା ରାସ୍ତା ପୁରା ରାସ୍ତା ପୁରା ଖରାପ ହୋଇଯାଇଛି ଯୋଉଟା ଆମର ଝାଡ଼ାକୁସୁମିରୁ ପୁରା କାଦୁଅ କ'ଣ କେମିତି ସରକାର ବଡ଼ ବାଦା କରିଦେଲେ ଏଁ ଠିକ୍ ଠିକ୍ ନାଇ ନାଇ ବିଜେପି ସରକାର ଆସୁଛି ପ୍ରଧାନମନ୍ତ୍ରୀ ଆମର ଯିଏ ଅଛନ୍ତି ନରେନ୍ଦ୍ର ମୋଦୀ ଭଲ ଲୋକ ତାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ ଲୋକ ଭଲ ପ୍ରୋଗ୍ରେସ୍ କରୁଛନ୍ତି ଭଲ କାମ ଦେବ ଇଏ କରୁଛନ୍ତି ଏବେ ତ ଝିଅ ପିଲାମାନଙ୍କ ପାଇଁ ସୁଭଦ୍ରା ଯୋଜନା ବି କଲା ଭଲ ଥିବ ଠିକ୍ ଠିକ୍ ଠିକ୍ ରାସ୍ତାଘାଟ ଇଏ ଅଛି ତାପରେ ପିଇବା ପାଣି ମଧ୍ୟ ଆମର ଗାଁରେ ଏବେ ଯୋଉ ପାଣି ଟାଙ୍କି ପଳେଇ ଆସିଲା ଘରେ ତ ହଁ ହଁ ହଁ ହଁ ସମସ୍ତଙ୍କ ଘରେ ଘରେ ପାଣି ଯାଉଛି ହଁ ଠିକ୍ ଠିକ୍ ନାଇ ଇଏ ଯୋଉ ଆପଣମାନଙ୍କ ପାଇଁ ଏ ଯୋଉ ଏବେ ମିଶନ୍ ଶକ୍ତି ଅଛି ମିଶନ୍ ଶକ୍ତି ତ ଲେଡ଼ିଜ୍ମାନ ବହୁତ କାମ ମିଳିବ ଏଁ ଯୋଉ ଆପଣଙ୍କର ହୁଁ ସିଲେଇ ମେସିନ୍ ଦେବେ ଖଲି ପାଇଁ ଦେବେ ହାଁ ଝିଅ ପିଲାମାନେ ଯେପରି ବେକାର ନ ରହି କି ନିଜେ ନିଜର ସ୍ୱାବଲମୀରେ ସେମାନେ କାମ କରି ପାରିବେ ଏଁ ଆପଣଙ୍କର ଇଏ ଭୋଟ୍ଟା କାହାକୁ ଦେଲେ କହିଲେ ଭୋଟ୍ଟା ଯିଏ ଆମର ଭୋଟ୍ ଭୋଟ୍ ଏବେ ଯୋଉଟା ହେଲା ନାଇ କି ଭୋଟ୍ କାହାକୁ ଦେଲେ କାହାକୁ କହିଲେ ହଁ ହଁ ବିଜେପି ବିଜେପି ଠିକ୍ ଠିକ୍ ଠିକ୍ ନାଇ ଭଲ ଭଲ ଭଲ ଭଲ ଆମର ତ ଏଠି ନବରଙ୍ଗପୁରରେ ବିଜେପି ଏମ୍ ଲ ଏ ଅଛନ୍ତି ଆପଣଙ୍କର କାମ ସବୁ ରେଡୀ ଅଛି ଠିକ୍ ଠାକ୍ ହେବ ଠିକ୍ ଠିକ୍ ଠିକ୍ ଠିକ୍ ନାଇ ଆଉ ତ ଏବେ ନୂଆ ସରକାର ଆସିଛି ଶହେ ଦିନ ପରେ କାମ ଷ୍ଟାର୍ଟ ହେବ କାମ ଷ୍ଟାର୍ଟ ହେଲେ ସେ ଯୋଉ ଆମର ରାସ୍ତା ଗଳି ଅଛି ନାଇ କି ସେଇଟା ଯାଇ ହେଉ ନାହିଁ ସେ ରାସ୍ତା ପାଇଁ ବୋଲି ଆମେ ସମସ୍ତଙ୍କୁ ହଁ ସିଗ୍ନେଚର୍ କରାଇ କିନା ନେଇ କିନା ବିଧାୟକ ପାଖରେ ଯିବା ଆଉ ହଉ ହଉ ଠିକ୍ ଅଛି ପରେ ଦେଖା ହେବ ଏଁ କାଲିକୁ କାଲିକୁ ମିଶିବା ଏ ବିଷୟରେ କାଲି କଥା ହୋବା ହେଲା